ଦେଖନ୍ତୁ କୃଷକ ଓ କୃଷକଙ୍କ ଆତ୍ମହତ୍ୟା ଏହା ଏକ ଭିନ୍ନ ପ୍ରକାରର କାହାଣୀ କାରଣ କୃଷକଙ୍କ ପରିଶ୍ରମ କେହି କରି ପାରିବେନି କୃଷକ ଯେଉଁ ପରିଶ୍ରମ କରି ତା'ର ରକ୍ତବୁହା ଝାଳ ଲଗାଇ ସେ ଯେଉଁ ପରିଶ୍ରମ କରି ଯେଉଁ ଲାକମାନଙ୍କ ମୁହଁରେ ଦାନା ଟିକିଏ ଯୋଗାଉଛି ସେ ଜିନିଷଟା ମୋତେ ବହୁତ ଦୁଃଖ ଲାଗେ କାରଣ ସରକାର ସେମାନଙ୍କ କଥା ବହୁତ ମାନେ କୁଦୃଷ୍ଟିରେ ଦେଖୁଛି ଆଉ ସରକାର ଯଦି ସେମାନଙ୍କ କଥା ବହୁତ ଭବନ୍ତା କୃଷି କେମିତି କୃଷକଟା କେମିତି କୃଷି କରୁଛି ପଇସା କେଉଁଠୁ ଆଣୁଛି କାହିଁକିନା ଦେଖନ୍ତୁ କୃଷି ଗୋଟେ ଏମିତିଆ ଜିନିଷ କୃଷିରେ କୃଷକ ତା'ର ନିଜସ୍ୱ ଲାଭ କିଛି ଏତେ ସହଜରେ ମିଳିନଥାଏ କାହିଁକିନା ଲାଭ କରନ୍ତି କୃଷି କୃଷକ ଯେତେ ଚାଷ କରୁଛି ଚାଷରୁ ସେ ଲାଭ ଆଗେ ପାଏନି କେବଳ ଖାଏ ହିଁ ମାନେ କ'ଣ ଖାଇବା ଗଣ୍ଡାକ ତା'ର ସାର ତା ସହିତ ପଇସା ସଞ୍ଚୟ କରିବା ସେ ଶିଖିପାରେନି ଆଉ ଆଉ ଆତ୍ମହତ୍ୟା କାହିଁକିନା କୃଷି ଯଦି କୃଷକ ଯଦି ଏଣୁ ତେଣୁ କରି କିରି ଧାର ଦେନ କରିକି ଯଦି ସେ ଚାଷ କରିବ ତା'ହେଲେ ସେ ଆତ୍ମହତ୍ୟା କରିବାଟା ସୁନିଶ୍ଚିତ କାହିଁକିନା ସେ ତ ପଇସା ଇନ୍କମ୍ ସଞ୍ଚି ପାରିବନି ସେ ମାନେ ନେଇଥିବା ଋଣ ଶୁଝିବ କେଉଁଠି ଆଉ ସରକାର ଏ ଦିଗରେ ଧ୍ୟାନ ଦବା ଦରକାର ଆଉ ଯଦି ସରକାର ଏ ଦିଗରେ ଧ୍ୟାନ ଦେଇକି ଲୋକମାନଙ୍କର ଚାଷ ଋଣକୁ ଛାଡ଼ କରିବା ଭେରାଇଟି ପ୍ରକାର ଫେସିଲିଟି ଚାଷୀମାନଙ୍କୁ ଯୋଗାଇ ଦିଅନ୍ତେ ତା'ହେଲେ ବହୁତପ୍ରକାର ଜିନିଷ ହୋଇପାରିବ